ଆମ ଓଡ଼ିଶାରେ ଓଡ଼ିଆ ଭାଷା ସମସ୍ତେ ଓଡ଼ିଆ ଆମ ଆମେ ଓଡ଼ିଆ ଆମେ ସମସ୍ତେ ଓଡ଼ିଆରେ କଥା ହୁଏ କିନ୍ତୁ ବ୍ୟାକରଣ ଟିକିଏ ଉଚ୍ଚାରଣ ହେବା ପାଇଁ କଷ୍ଟ ଲାଗୁଛି ସେମିତି ଉଚ୍ଚାରଣ କରିବା ପାଇଁ ଟିକିଏ ଅସୁବିଧା ହେଉଛି ଆମ ଏଇଠି ବ୍ରାହ୍ମଣମାନେ ସମସ୍ତେ ବ୍ୟାକରଣ ସେ ଭାଷାରେ କଥା ହୁଅନ ବ୍ରାହ୍ମଣମାନେ କୁହନ୍ତି ଶୁଣିବାକୁ ଭଲ ଲାଗୁଛି କିନ୍ତୁ ଆମର ଉଚ୍ଚାରଣ ହେଉନି ଓଡ଼ିଆ ଭାଷା ଆମର କ୍ଲିଅର୍ ଅଛି ବ୍ୟାକରଣ ଭାଷା ବି ଭଲ ଅଛି କିନ୍ତୁ ସମସ୍ତେ ସେଇଟା ପାରୁ ପାରୁନାହାନ୍ତି ଓଡ଼ିଆ ଭାଷା ସମସ୍ତେ କ୍ଲିଅର୍ କହିପାରିବେ କିନ୍ତୁ ବ୍ୟାକରଣ ସେମିତି ହେଉନି ସମସ୍ତଙ୍କର ବ୍ରାହ୍ମଣମାନେ ସେମାନେ ଉଚ୍ଚାରଣ କରିପାରନ୍ତି ଆମେ ଟିକିଏ ଅସୁବିଧା ହେଉଛି ବ୍ୟାକରଣ ଭାଷା କହିବା ପାଇଁ